ଆଜିକାଲି ବିଭିନ୍ନ ପ୍ରକାର ଖବର ଗୁଡ଼ିକୁ ଜାଣିବା ପାଇଁ ସବୁଠାରୁ ଭଲ ମାଧ୍ୟମ ହଉଛି ନ୍ୟୁଜ୍ ଚ୍ୟାନେଲ କାରଣ ନ୍ୟୁଜ୍ ଚ୍ୟାନେଲ ସାହାଯ୍ୟରେ ଆମେ ବିଭିନ୍ନ ପ୍ରକାର ଖବରକୁ ଜାଣିବା ସଙ୍ଗେ ସଙ୍ଗେ ସେଇ ଖବରକୁ ମଧ୍ୟ ଦେଖିପାରିଥାଉଁ ଏବଂ ସେଥିରୁ ଆମେ ଜାଣିପାରୁ ଯେ ସେ ଖବର କେଉଁଠିକାର ଏବଂ କେମିତି ଘଟିଲା ପୁଣି ଆମେ ସେ ଖବର ଗୁଡ଼ିକୁ ଯେତେବେଳେ ଚାହିଁବା ସେତେବେଳେ ଆମେ ଦେଖିପାରିବା ସେଥିପାଇଁ ଆମ ଅଞ୍ଚଳରେ ବା ସମସ୍ତ ଅଞ୍ଚଳରେ ବହୁତ ଗୁଡ଼ିଏ ନ୍ୟୁଜ ଚ୍ୟାନେଲ ଅଛି ଯେଉଁମାନେ ଆମ ଆଖପାଖ ଅଞ୍ଚଳରେ ଘଟୁଥିବା ବିଭିନ୍ନ ଘଟଣା ପାଖକୁ ଅତିଶୀଘ୍ର ପହଞ୍ଚି ଯାଇଥାନ୍ତି ଏବଂ ସେମାନେ ସେଇ ଖବର ଆମକୁ ଟେଲିଭିଜନ ମାଧ୍ୟମରେ ବା ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ଆମକୁ ଯୋଗେଇ ଦେଇଥାନ୍ତି ଫଳରେ ଆମେ ଆମ ଅଞ୍ଚଳର ବା ଆମ ରାଜ୍ୟର ଆମ ଦେଶର ସମସ୍ତ ଖବର ଆମେ ଘରେ ଥାଇକି ପାଇପାରୁ ସେମିତି ଆମ ଓଡ଼ିଆରେ ଇଟିଭି ନ୍ୟୁଜ ଓଟିଭି ଅର୍ଗସ ନ୍ୟୁଜ୍ କନକ ନ୍ୟୁଜ୍ ଫିଦିନ ଇତ୍ୟାଦି ବହୁତ ଗୁଡ଼ିଏ ନ୍ୟୁଜ୍ ଚ୍ୟାନେଲ ଅଛି ଯେଉଁମାନେ କି ଆମ ନିଜ ଭାଷାରେ ଆମକୁ ସେଇ ଖବର ପରିବେଷଣ କରିଥାନ୍ତି ସେମିତି ଆମ ଏଇ ଭାଷାରେ ଗୋଟେ ନ୍ୟୁଜ୍ ଚ୍ୟାନେଲ ଅଛି ଯାହାର ନାଁ ଅଛି ଫିଦିନ ଯାହାକି ଆମ ନିଜ ଭାଷାରେ ସେ ତାହାକୁ ଖବର ପ୍ରସାରିତ କରିଥାଏ ଲୋକମାନେ ଆମ ଅଞ୍ଚଳର ଲୋକମାନେ ଅଧିକାଂଶ ବେଶୀ ଅଧିକ ଶିଖିଛନ୍ତି ଥିବାରୁ ସେମାନେ ଓଡ଼ିଆରେ ବେଶୀ ଜାଣିପାରିଥାଉ ଓଡ଼ିଆ ଖବରକୁ ବା ନ୍ୟୁଜ୍ ଚ୍ୟାନେଲକୁ ବେଶୀ ପସନ୍ଦ କରିଥାନ୍ତି କିନ୍ତୁ ଯେଉଁମାନେ ଟିକେ ଯଁହ ଅଧିକ ପଢ଼ାପଢ଼ି କରୁଛନ୍ତି କିମ୍ବା ସେମାନେ ବାହାରେ ଯାଇ ରହୁଛନ୍ତି ବା ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବହୁତ କିଛି ଅଧିକ ସେମାନେ ହିନ୍ଦୀ ଏବଂ ଇଂରାଜୀରୁ ମଧ୍ୟ ଖବର ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି